ଆମ ଭାରତରେ ଜଳବାୟୁ ଆମର କ'ଣ କି ଜଳବାୟୁମାନେ ଆମର ଟାଉନ୍ ଜାଗାରେ ଯେତିକି ଆମର ଟାଉନ୍ ଜାଗାରେ ଜଳ ଜଳବାୟୁଟା ବହୁତ ଦୂଷିତ ହେଉଛି କ'ଣ କି ଫ୍ୟାକ୍ଟରୀଯାକ ଧୂଳିଯାକ ଉଡ଼ୁଛି ଧୂଆଁଯାକ ଉଡ଼ୁଛି ତା'ପରେ ମୁୁଣ୍ଡଯାକ ସବୁଗୁଡ଼ିକ ମିଶିକି ପଡ଼ିଯାଉଛି କ'ଣ କି ଦୂଷିତ ତ ବହୁତ ପ୍ରକାର ହେଉଛି ଆମ ଟାଉନ୍ ଆମ ଦେଶୀ ଜାଗାରେ କ'ଣ ଆଉ କେଉଁ କେଉଁଠି ବି ଦୂଷିତ ହେବନି ସବୁଆଡ଼େ ପୁରା ସକାଳ ପାଇଲେ ଆମର ବହୁତ ଲାଗିବ ପୁରା ଖାଣ୍ଟି ହଁ ଜଳବାୟୁ ଥିବ ଆମେ ସକାଳୁ ଉଠିବାକୁ ବି ଭଲ ଲାଗିବ ଆଉ ବଡ଼ ବଡ଼ ସିଟିରେ ବି ଆମର ବାହାର ଦେଶରେ ବି ଆମର ବା ସେଠାରେ ବି ସେ ସେଗୁଡ଼ାକ ଅଧିକ ଫ୍ୟାକ୍ଟରୀଯାକ ଅଧିକ ଅଧିକା ଅଂଶ ଥାଏ ସି ସେଆଡ଼େ ଆଉ ସେପଟ ଆଡ଼କୁ ଆଉ ଅଧିକା ଆମର ଜଳବାୟୁ ଦୂଷିତ ହୋଇପାରିବ ଆଉ କ'ଣ କି ସେମାନେ ଆମର ଦେଶୀ ଜାଗାରେ ବହୁତ ଥିବ ସନ୍ତୋଷ ସ୍ଵାସ୍ଥ୍ୟକର ଭଲ ଭଲ ଥିବ ଜଳବାୟୁ ଦୂଷିତ ବି ହେବନି ସେଇଥିପାଇଁ ଜଳବାୟୁ ଦୂଷିତ ଆମର ହୋଇପାରିବନି ଆମର ଦେଶୀ ଜାଗାରେ କ'ଣ ସବୁଆଡ଼େ କିଛି ବି ଉଡ଼ିବନି କିଛି ନାହିଁ ଖାଲି ଗ୍ୟାସ୍ରେ ରୋଷେଇ କଲେ ଉଡ଼ିବନି ଆଉ କାଠ କାଠଯାକ ଜାଳିବେ ତା'ପରେ ଜଳ ବି ଭଲ ଭଲ ଥିବ ଜଳବାୟୁ ବି ଆମ